ମୋର ପ୍ରିୟ ଖେଳାଳି ହେଉଛନ୍ତି ସଚିନ ତେନ୍ଦୁଲକର ଆଉ ବର୍ତ୍ତମାନ ଯେଉଁ ବିରାଟ କୋହିଲ ଏମାନଙ୍କର ଖେଳ ଦେଖିବାକୁ ବହୁତ ଭଲ ଲାଗେ ଏବଂ ବହୁତ ଭଲ ଖେଳନ୍ତି ବି ଆଉ ସେମାନଙ୍କ ଖେଳ ଦେଖିବା ପାଇଁ ଲୋକମାନେ ବହୁତ ଦୂରଦୂରାନ୍ତର ଦେଶ ବାହାରୁ ମଧ୍ୟ ଆସିକି ଟିକେଟ୍ କାଟି ଦେଖୁଛନ୍ତି କାରଣ ସେଇମାନଙ୍କର ଖେଳ ବହୁତ ଭଲ